ଆମ ଜିଲ୍ଲାରେ ବିଭିନ୍ନ ବୃଦ୍ଧ ଲୋକମାନଙ୍କୁ ବିଭିନ୍ନପ୍ରକାର ଯୋଜନା ମାଧ୍ୟମରେ ବା ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ତାଙ୍କୁ ସେବା ଯୋଗାଇ ଦିଆଯାଉଛି କିପରି ବୃଦ୍ଧମାନେ ନିଜର ସେହି ସମୟ ପାଇଁ ସେମାନେ ସେହି ବୃଦ୍ଧ ବୃଦ୍ଧ ସ୍ୱାସ୍ଥ୍ୟ ସେବା କେନ୍ଦ୍ରକୁ ଯାଇ ସେମାନେ ନିଜର ସେବା କରିପାରିବେ ବା ନିଜର ସେହି ସେବା ମାଧ୍ୟମରେ ଉପକୃତ ହୋଇପାରିବେ ଠିକ୍ ସମୟରେ କେମିତି ସେମାନେ ଠିକ୍ ସୁବିଧା ପାଇପାରିବେ ତେଣୁ ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ରହିଅଛି ସେଠାରେ ସେମାନଙ୍କୁ ବିଶେଷ ଭାବରେ ଧ୍ୟାନ ଦିଆଯାଏ ଏବଂ ସେଠାକୁ ସମ୍ମାନ ପ୍ରଦର୍ଶନ ସହ ସେମାନଙ୍କୁ ରଖାଯାଏ କିପରି ସେମାନେ ନିଜର ଜୀବନରେ ବା ନିଜର ସମସ୍ୟା ସହ ଜଡ଼ିତ ରହିବେ ସେମାନେ କେମିତି ବିଭିନ୍ନପ୍ରକାରର କାମ କରିପାରିବେ ବୃଦ୍ଧ ଲୋକମାନଙ୍କୁ ସେମାନେ ବିଭିନ୍ନପ୍ରକାର ସମାଧାନ ପାଇଁ ସେମାନେ ସେଠାରେ ଅଛନ୍ତି ଏବଂ ବୃଦ୍ଧ ଲୋକମାନେ ବିଭିନ୍ନପ୍ରକାର ପରିସ୍ଥିତିରେ ରହିଥାନ୍ତି ତେଣୁ ସେମାନଙ୍କୁ ବିଭିନ୍ନପ୍ରକାର ପରିସ୍ଥିତି ବା ବିଭିନ୍ନପ୍ରକାର ସେବା କରିବା ପାଇଁ ସେଠାରେ ବିଶେଷ ସୁବିଧା ସୁଯୋଗ ରହିଛି ଏବଂ ସେହି ସେବା କେନ୍ଦ୍ର ମାଧ୍ୟମରେ ସେମାନଙ୍କୁ ରଖାଯାଏ ଏବଂ ତାହା ସେମାନେ ବିଭିନ୍ନପ୍ରକାର ସମୟରେ ବିଭିନ୍ନପ୍ରକାରର ସ୍ୱାସ୍ଥ୍ୟ ଚିକିତ୍ସା କରିପାରିବେ ଏବଂ ତାହାର ଉପକୃତ ହେଇପାରିବେ ଯେମିତିକି ସେମାନେ ବିଭିନ୍ନପ୍ରକାର ରୋଗରେ ପଡ଼ିଲେ ବା ପୀଡ଼ିତ ହେଲେ ସେଠାରେ କିଛି ଅବହେଳା କରାଯାଏ ନାହିଁ ସେମାନଙ୍କୁ ଉଚିତ୍ ପରିମାଣରେ ଚିକିତ୍ସା କରାଯାଏ ଏବଂ ସେମାନଙ୍କ ସେବା ପାଇଁ ସେଠାରେ ବିଶେଷ ଭାବରେ କାର୍ଯ୍ୟ ରହିଯାଏ ସେମାନଙ୍କୁ ନିରାଶଜନକ କରାଯାଏ ନାହିଁ ସେଠାରେ ସେମାନଙ୍କୁ ଉଚିତ୍ ପରିମାଣରେ ସେବା କରାଯାଏ ଏବଂ ସେବା ଶୁଶ୍ରୂଷା ସେମାନଙ୍କୁ ଠିକ୍ ଭାବରେ ସୁସ୍ଥ ସବଳ କରିବା ପାଇଁ ବ୍ୟବସ୍ଥା ରହିଛି ଲୋକମାନେ କେମିତି ତାହାର ଠିକ୍ ଭାବରେ ରହିପାରିବେ ବା ଠିକ୍ ଭାବରେ ବଞ୍ଚିପାରିବେ ସେମାନଙ୍କୁ ସେଠାକୁ ନେଲେ ସେ ବୃଦ୍ଧାଶ୍ରମ ମାଧ୍ୟମରେ ଭୁବନେଶ୍ୱରରେ ତାଙ୍କ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଇଛି